ହ୍ୟାଲୋ ଆପଣ ମହାଦେବ ଇଲୋକ୍ଟ୍ରୋନିକ୍ ଏଜେନ୍ସିରୁ କହୁଛନ୍ତି ହଁ ମୁଁ ବିଶ୍ୱ କହୁଥିଲି ହଁ ଆମେ ଏଇ ଆପଣଙ୍କ ପାଖରେ କିଛି ଦିନ ହେବ ଯାଇ ଗୋଟେ ଉଷା ଫ୍ୟାନ୍ ଆପଣଙ୍କ ପାଖରୁ ଆଣିକି ଆସିଥିଲୁ ହଁ ଆପଣ ଦେଇଥିଲେ ଆପଣ ବି କହିଥିଲେ କି ସେଇଟା ଭଲ ଆସିବ ତା'ର ଭଲ ଗ୍ୟାରେଣ୍ଟି ଅଛି ତା'ର ହୋମ୍ ସର୍ଭିସ୍ ଅଛି ଆପଣ ଏମିତି କହିକି ଆପଣ ଆମକୁ ସେ ଫ୍ୟାନ୍ଟି ଦେଇଥିଲେ ଆମେ ଆପଣଙ୍କର ଏତେ ଭରସାରେ ଏତେ ବିଶ୍ୱାସରେ ଆପଣଙ୍କ ପାଖରୁ ଜିନିଷ ଆଣିଥିଲୁ ଏ ହେଲେ ଫ୍ୟାନ୍ ଚାରି ଦିନ ହୋଇନି ଫ୍ୟାନ୍ ଖରାପ ହୋଇଗଲା ଆମେ ତ ଆପଣଙ୍କୁ ଉଷା ମାଗିିନଥିଲୁ ଆମେ ଆପଣଙ୍କୁ ଏସିସିର ଫ୍ୟାନ୍ ମାଗିଥିଲୁ ଗୋଟେ ଭଲ ବ୍ରାଣ୍ଡ୍ର ଫ୍ୟାନ୍ ଆପଣଙ୍କ କତିରୁ ମାଗିଥିଲି ହେଲେ ଆପଣ ଆମ ଆପଣ ଆମ ବିଶ୍ୱାସରେ ଏମିତି କାହିଁକି କଲେ କହିଲେ ଖରା ଦିନ ଘରେ ଯେଉଁ ଗରମ ହେଉଛି ବସି ଉଠି ହେଉନି ପ୍ରତି ମୁହହୁର୍ତ୍ତରେ ଦେହରୁ ଝାଳ ବାହାରୁଛି ଯଦି ଗୋଟେ ଫ୍ୟାନ୍ ନ ହେବ ଆମେ ଘରେ ଫ୍ୟାମିଲି ଆମେ ରହିବୁ କେମିତି ଆମ ଆପଣଙ୍କ ପାଖରୁ ଜିନିଷ ତ ଆମେ ଆଜି ଆଣିନୁ ଆମ ବାପା ଅଜା ଅମଳରୁ ଆପଙ୍କ ପାଖରୁ ଜିନିଷ ଆସୁଅଛି ଆଉ ସେହି ଭରସାରେ ବାପା ଅଜା ଆଣୁଥିଲେ ବୋଲି ସେହି ଭରସାରେ ମୁଁ ମୋ ସାଙ୍ଗ ମୋ ବନ୍ଧୁ ବାନ୍ଧବ କିଛି ମୋ ଫ୍ରେଣ୍ଡ ସର୍କଲ୍ ଅଛନ୍ତି ସେମାନଙ୍କ କତିରୁ ଛାଡ଼ି ମୁଁ ଆପଣଙ୍କ ପାଖକୁ ଯାଇଥିଲି ହେଲେ ଆପଣ ଆମ ସାଙ୍ଗରେ କାହିଁକି ଏମିତି କଲେ ନା ଫ୍ୟାନ୍ରେ କିଛି ଫ୍ୟାନ୍ର କିଛି ଘୋରିବାର କିଛି ସ୍ପିଡ଼ ଅଛି ନା ଫ୍ୟାନ୍ କିଛି ଭଲ ଅଛି ଫ୍ୟାନ୍ ପୁରା ବେକାର ଯଦି ଆପଣ ଆମର ଏହି ଫ୍ୟାନ୍ ଯଦି ଆପଣ ଆପଣ ଏକ୍ସଚେଞ୍ଜ୍ ନ କରନ୍ତି କିମ୍ବା ଆଉ ବଦଳ କିଛି ନ କରନ୍ତି ମୁଁ ସତ କହୁଛି ପ୍ରଥମ ହେଲା କମ୍ପାନୀକୁ ମୁଁ ବଦନାମ୍ କରିବି ଦ୍ୱତୀୟ ହେଲା ଆପଣଙ୍କ ଦୋକାନକୁ ବି ବଦନାମ୍ କରିବାକୁ ବାଧ୍ୟ ହେବି ଯେ ଏମିତି ଚାହିଁବି କି ଆମ ଫ୍ୟାମିଲି ଆମ ବନ୍ଧୁବାନ୍ଧବ ମୋ ଫ୍ରେଣ୍ଡ୍ ସର୍କଲ୍ କି ସମସ୍ତଙ୍କୁ ମୁଁ ମୋ ନେଟ୍ୱାର୍କ୍ ମାଧ୍ୟମରେ ମନା କରିବି କି ନାଇଁ ସେ ଦୋକାନକୁ ଯାଅନି ସେ ଦୋକାନ ବହୁତ ଖରାପ ଜିନିଷ ଦେଉଛି ଭଲ ମାଲ୍ ରଖୁନି ଦୁଇ ନମ୍ବରି ଜିନିଷ ସବୁ ସେ ବିକ୍ରି କରୁଛି ଯାହା ତୁମ ପରିବାର ପାଇଁ ତୁମ ପାଇଁ ବହୁତ କ୍ଷତି ହେବ କି ଆଣନି ଆକୁ ଏହା ବହୁତ କ୍ଷତି ହେବ ଯଦି ଆପଣ ଆମର ଏହାର ବିକଳ୍ପ ବ୍ୟବସ୍ଥା ନ କରନ୍ତି ତା'ହେଲେ ମୁଁ ଏହିସବୁ କାମ କରିବାକୁ ଅନୁରୋଧ କରିବି ଆପଣ ଏବେ ଆମକୁ ଏମିତି ଠକିବେ ବୋଲି ଆମେ ଆପଣଙ୍କଠୁ କେବେ ବି ଆଶା କରିନଥିଲୁ ସେଥିପାଇଁ ମୁଁ ଆପଣଙ୍କୁ ଦୁଇ ଦିନ ସମୟ ଦେଉଛି ଦୁଇ ଦିନ ଭିତରେ ମୋର କାମ ସଠିକ୍ ରୂପେ ନହେଲେ ଆମର ଆର ଏକ୍ସଚେଞ୍ଜ୍ ବିକଳ୍ପ ବ୍ୟବସ୍ଥା ନହେଲେ ମୁଁ ଆପଣଙ୍କ କମ୍ପାନୀ ସହିତ ଆପଣଙ୍କ ଦୋକାନକୁ ବଦନାମ କରିବାକୁ ବାଧ୍ୟ ହେବି